ଆମକୁ ଯଦି ସପିଙ୍ଗ୍ ମଲ୍ ଯିବାର ଉଚିତ୍ ତାହେଲେ ଆମେ ସପିଙ୍ଗ୍ ମଲ୍ରେ ଗଲେ ଆମେ କୁପନ୍ କୁପନ୍କୁ ପଚାରିଥାଉ କାହିଁକି ନା କୁପନ୍ ଡିସ୍କାଉଣ୍ଟ ବହୁତ କମ୍ ଥାଏ ତ ଆମେ ଡିସ୍କାଉଣ୍ଟ ପାଇଁ ଆମେ ସେଠି ପଚାରିଥାଉ ଆମକୁ ଡିସ୍କାଉଣ୍ଟ ସେତି କମ୍ ମିଳିଥାଏ ସୋ ଆମ ପାଇଁ ଲାଭବାନ୍ ହେଇଥାଏ କୁପନ୍ କହିଲେ ଯୋଉଟା କିି ଆମେ କୁପନ୍ ଆମକୁ କମ୍ କମ୍ ଦାମ୍ରେ ଆମେ ପାଇଥାଉ ତାହାକୁ କୁପନ୍ କରିଥାଉ ଏଇ ଆମ ଆମେ ଯଦି କେଉଁଠି ସପିଂ ମଲ୍ରେ ଯିବୁ କିଲଲେ ତାହା ଆମକୁ କମ୍ ଦାମରେ ଯେପରିକି ମିଳିଥାଏ ତାହା ପାଇଁ ଆମେ କା ଆମେ କିଣିବାରେ ଆଗ୍ରହ ହେଇଥାଉ ଆଉ ଯତେ ତାହା ବହୁତ ପରିମାଣରେ ବହୁତ ପରିମାଣରେ ଅଧିକ କହିଥାଏ ମାନେ ଅଧିକ ଗ୍ୟାରେଣ୍ଟି ଦିଆକୁ କହିଲେ ମାନେ ଅଧିକ ସେ କହିଥାଏ ଦାମ୍ କହିଥାଏ ତାହେଲେ ଆମେ ଅଧିକ କିଣି ପାରିନଥାଉ ଆମେ ସେଥିପାଇଁ ଆମେ ଆମେ ମାନେ ଫ୍ରି ମାନେ ଫ୍ରି ଗୋଟେକୁ ଗୋଟେ ଫ୍ରି ଦିଆଯାଏ ତାହାକୁ ଆମେ ବହୁତ ଆଗ୍ରହ କରିଥାଉ